ବ୍ୟାଙ୍କରେ ଚାକିରୀ କରିବାକୁ ହେଲେ ଆମକୁ ପ୍ଲସ୍ ଟୁ ପଢିବାକୁ ପଡ଼ିବ ପ୍ଲସ୍ ଥ୍ରି ପଢିବାକୁ ପଡ଼ିବ ବ୍ୟାଙ୍କିଙ୍ଗ୍ କରିବାକୁ ପଡ଼ିବ ତାପରେ ଏନ୍ଟ୍ରାନ୍ସ ଦେଇ ବ୍ୟାଙ୍କିଙ୍ଗ୍ ଏନ୍ଟ୍ରାନ୍ସ ଦେଇ ବ୍ୟାଙ୍କିଙ୍ଗ୍ ଚାକିରୀ କରିବାକୁ ପଡିବ ଆମ ପରିବାରରେ ସେମିତି କେହି ବ୍ୟାଙ୍କ ଚାକିରୀ କରିବା ପାଇଁ ନାହାନ୍ତି